ହୁଁ ନମସ୍କାର ଦିଦି ନମସ୍କାର ଆରେ ଦେଖ କୁହା ଦରକାର ହେବ ଘର ନିର୍ମାଣରେ ଆମର ବର୍ତ୍ତମାନ ନିମଟାଲ ପତନ ହୋଇଗଲାଣି ତା ପରେ ଇଟା ଯୋଡ଼ାଇ ନିମଟାଲ ଉପରେ ଇଟା ଯୋଡ଼ାଇ ହୋଇ ଛାତ ପତନ ହେଲା ପରେ ତା ପରେ ଷେଣ୍ଟରିଂ ହେବ ଛାତ ପଡ଼ିବ ପୋଖରୀ ତଡ଼ା ଚାଲିଛି ପୋଖରୀ କାମ ଟିକେ ବର୍ଷାଟା ହୋଇଗଲା ଟିକେ କାଦୁଅ ଯୋଗରୁ ଆଉ ଆମର ବର୍ତ୍ତମାନ ଇନ୍ଦିରା ଆବାସ ଲୋକମାନଙ୍କର ଚାଲିଛି ଠିକରେ ଆଉ ଗାଁରେ ସ୍କୁଲ ଘର ବି ଆମର ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ବଡ଼ ବିଲଡ଼ିଂଟା ସେ ବି ବର୍ତ୍ତମାନ ଛାତ ପଡ଼ିବା ଅବସ୍ଥା ହୋଇଯାଇଛି ଛାତ ପଡ଼ିଯିବ ଏହି ସପ୍ତାହରେ ଗାଁ ରାସ୍ତା ବି ଆମର କଂକ୍ରିଟ ଯେତିକି ଆଗେଇଛି ଆଉ ଆଉ ଦିଆଯାଇଛି ପ୍ରପୋଜାଲ୍ ଏହି ମାସରେ ନହେଲେ ଆର ମାସରେ ହେବ ପେମେଣ୍ଟ ତା'ର ପ୍ରୋସେସିଂରେ ଅଛି ସେ ହଁ ସେହିଟା ଆମେ ଏହି ପଞ୍ଚାୟତ ତରଫରୁ ରିପେୟାର୍ ପାଇଁ ଲେଖା ଯାଇଛି ୟା ଭିତରେ ହେବ ଅଙ୍ଗନବାଡ଼ି ସରିଯାଇଛି ଖାଲି ରଙ୍ଗ ଲଗାଯିବ ଆଉ କାମ ତ ହେଉଛି ବର୍ଷା ପାଇଁ ଟିକେ ବ୍ୟାଘାତ ହୋଇଛି ଆଉ ଟିକେ ବର୍ଷାଟା ନ ଛାଡ଼ିଲେ କାମ ଚାଲିବନି ଗାଡ଼ି ଚାଲିପାରିବନି ଭଲ ମାଟି ଉଠିନି ମେସିନ୍ ପଇସା ନେଉଛି ମାଟି ଟାଣୁନି ହୁଁ ଆମେ ସଂଘ ଅଧିବେଶନରେ ବସିଲେ ସ୍କୁଲ ଗ୍ରେଡ଼ିଙ୍ଗ ପାଇଁ ବି ଡ଼ି ଓ ଙ୍କୁ ଲେଖିବା କହିବା ଏବଂ ତାକୁ କରାଇବା ଆଉ ଖରାପ ହେଲାଣି ବହୁତ ଦିନ ହେଲାଣି କାମ ହୋଇଛି ଛାତ ପଡ଼ିଥିଲା ପୁରୁଣା ଘର ତାଙ୍କୁ ଲେଖିକି ଦେବାକୁ ପଡ଼ିବ ଏହି ଅଧିବେଶନରେ ବସିଲେ ଆମେ ଗୋଟିଏ ଗ୍ରାମ ତରଫରୁ ବି ଡ଼ି ଓ ଙ୍କୁ ଲେଖିବା ଆଉ ହଁ ହେବ ଆଉ କରିବା ନିଶ୍ଚୟ ନା ଆମେ ସେଠି ବସିବା ଦରକାର ଆମେ ନ ବସିଲେ ହେବ କେମିତି ନିଶ୍ଚୟ ନିଶ୍ଚୟ ସେଥିପାଇଁ ତ ଆମେ ହଁ ଦେଖି ଚାହୁଁଛି ଆସ୍ତେ ଆସ୍ତେ ସରିବ କାମ ଚାଲିଛି ତ ଏହି ବର୍ଷା ପାଇଁ ଟିକେ ଯାହା ମାଟି କାମ ରାସ୍ତା କାମ ବ୍ୟାଘାତ ହୋଇଛି ଘର କାମ ଚାଲିଛି ହେବ ଚାଲିଛି ଆସ୍ତେ ଆସ୍ତେ ଏହି ଅଧିବେଶନରେ ଆଲୋଚନା କଲେ ସ୍କୁଲ କଥାଟା ଆମେ ଉଠାଇକି ତାକୁ ଗୋଟିଏ ଲେଖିକି ସରକାରଙ୍କୁ ଜଣାଇ ଦେବା ବି ଡ଼ି ଓ ଙ୍କ ମାଧ୍ୟମରେ